ମୁଁ ପାରମ୍ପରିକ ଭାବରେ କଲମ ସହିତ କାଗଜରେ ଆଗରୁ ଲେଖିବାକୁ ପସନ୍ଦ କରୁଥିଲି ଯେଉଁଦିନ ଲାପ୍ଟପ୍ ଆସିଲା ଆଉ ମୋବାଇଲ୍ ଆସିଲା ସେଥିରେ ଟାଇପ୍ କରିବା ପାଇଁ ଟାଇପ୍ ଆରମ୍ଭ କଲି କାହିଁକିନା କାଗଜ କଲମ ବହୁତ ଦିନ ପର୍ଯ୍ୟନ୍ତ ରହେ ନାହିଁ ସେଟା ଲିଭି ଯାଏ ଚିରି ହେଇଯାଏ ବର୍ଷା ପାଣିରେ ଭିଜିଗଲେ ସେଟା ନଷ୍ଟ ହେଇଯାଏ କିନ୍ତୁ ମୋବାଇଲ୍ ଲାପ୍ଟପ୍ରେ ସେଟା ଏଣ୍ଟ୍ରି କରିଦେଲା ପରେ ସେଟା ବର୍ଷ ବର୍ଷ ସେ ଲେଖା ସେମିତି ରହିଥାଏ